ଆମ କନ୍ଧମାଳ ଜିଲ୍ଲାରେ ପରିବହନ କରିବା ପାଇଁ ମଟର ବାଇକ ହିଁ ଅଛି ମଟର ବାଇକ ଯୋଗେ ଆମେ ବିଭିନ୍ନ ଜାଗାକୁ ଯାତାୟାତ କରିଥାଉ କିନ୍ତୁ ଆମ କନ୍ଧମାଳ ଜିଲ୍ଲାରେ ରେଲବାଇ ନାହିଁ ବିମାନ ବନ୍ଦର ମଧ୍ୟ ନାହିଁ ତେଣୁ ସେଗୁଡ଼ିକରେ ଆମ କୌଣସି ସୁବିଧା ହୁଏନା ଆମକୁ କେବଳ ମଟର ବାଇକ ହିଁ ସବୁଠୁ ସୁବିଧା